ହଁ ମାଛ୍ ଧର୍ବାର୍ ବିଷୟଥି କହୁଚେଁ ଆପଣ୍କୁ ଆମେ ମାଛ୍ ମାରିଗଲେ ଜାଲ୍ ନେଇକରି ଯାଏସୁଁ ପାଁଞ୍ଚ୍ ସାତ୍ ଜଣ୍ କି ଦଶ୍ ଜଣ୍ ଧରିକି ଯିମୁ ସେଠାନୁ ଆମେ ମାଛ୍ ମାର୍ମୁ ମାଛ୍ ମାର୍ଲେ ଦଶ୍ ଜଣ୍ କି ଆଠ୍ ଜଣ୍ ସେଆଡ଼ୁ ଟାମ୍କେଲ୍ ପିଟି ଆନ୍ମୁ ଇଆଡ଼େ ଜାଲ୍କେ ଖେଲେଇ ଦେଇଥିମୁ ସେଆଡ଼ୁ ଟାମକେଲ୍ ପିଟି ଆନ୍ଲେ ଯେତେବେଲେ ମାଛ୍ ଢୁକ୍ବେ ତାହାକେ ଜାଲ୍କେ ଖାପିଦେମୁ ଖାପି ଦେଇକିରି ଆମେ ବସିକିରି ଲେଫା ବସିକିରି ତାକେ ଧବର୍ ଦଖଲ୍ ଧରିରିକି ଜାଲ୍ ଭିତ୍ରେ ଝୁରିକେ ଧର୍ମୁ ସେ ମାଛ୍କେ ଆନ୍ମୁ ତାର୍ ପରେ ରଖ୍ତେଲ୍ ଯିମୁ ତାର୍ ପରେ ଆଉ ଗୁଟେ ଜାଲ୍ ଅଛେ ସେଟା ଜାଲ୍ ଦୌଡ଼ି ବଲ୍ସନ୍ଁ ସେ ଦଉଡ଼ି ଜାଲ୍ ନେଇକିରି ଗିରା ଜାଲ୍ ବଲ୍ସନ୍ ତାହାକେ ସେତାକେ ବି ଗିରି ଗିରି ଗିରି ଗିରି ଗିରି ଗିରି ଅକାତ୍ କାତ୍ ପାନି ସେଟା ଦଶ୍ ପନ୍ଦ୍ର ଜଣ୍ ଲାଗ୍ସି ସେତି ସେଥିି ସରାପଟି ତାକେ ଧରିକିରି ସରାପଟି କରିକିରି ଆନି ଆନିକିରି ଆନି ଆନିକିରି ଲାଷ୍ଟ୍କେ ପାରେ ପାରେକେ ସେଥି ଯଦି ପରିଶ୍ରମ କରିପାର୍ଲେ ପନ୍ଦ୍ର କୁଡ଼େ ଜଣ୍ ଜ ପାଣି ଯଦି ଆଣିପାର୍ବ ବୋଲେ ମାଛ୍ ପାରେ ପାରେକେ ପଚାଶ୍ କେ ଜି ଷାଠେ କେ ଜି ସତୁର୍ କେ ଜି ମାଛ୍ ମିଲିପାର୍ସନ୍ ମିଲିପାର୍ଲେ ସେଥି ଯଦି ବଡ଼୍ ବଡ଼୍ ସମସ୍ୟା ବଡ଼୍ ବଡ଼୍ ଯଦି ମାଛ୍ ଅଛନ୍ ବୋଲେ ଠିକ୍ ହିସାବ୍ରେ ବିକା ଭନ୍ଜା କଲା ଦିଇ ପଏସା ହେଇପାର୍ବା ଆର୍ ଛୋଟ୍ ଛୋଟ୍ ମାଛ୍ ହେଇଚନ୍ ବଲେ ଟିକେ କମିଯାଏସି ପଏସା କାଣା ନେଇ ହେଇପାରେ ବଡ଼୍ ମାଚ୍ ଦୁଇ କେଜିଆ ତିନ୍ କେଜିଆ ଯଦି ପଡ଼ିିଛନ୍ ଆଏ ହେଇପାର୍ସି ସମୁଦ୍ର ଭିତର୍ରେ ଯେନ୍ତା ନଦୀ ଭିତର୍ରଟା ସେଟା ଅଲ୍ଗା ପାଏନ୍ ଆସୁଥିବା ଗୁଲିଆ ପାଣି ନଲିଆ ପାଣି ଆସୁଥିବା ଶଖୀ ଜାଲ୍ ବଲ୍ସନ୍ ଶଖୀ ଜାଲ୍ମନ୍କୁ ନେଇକିରି ଇ ଟାଙ୍ଗର୍ ପଥର୍ମନ୍କୁ ଡପ୍ବାର୍ ପଡ଼୍ବା ଡାବିକିରି ସେତିି ଭଲ୍ ଲେଫା ବସିକିରି ଧରି ଧରିକିରି ବଡ଼୍ ବଡ଼୍ ମାଛ୍ମାନେ ଚିଙ୍ଗ୍ଡ଼ାମାନେ ମଘୁର୍ମାନେ ଟେଙ୍ଗ୍ନାମାନେ ଶିଙ୍ଗି ବଡ଼୍ ବଡ଼୍ ବଲିଆମାନେ ଶଉଲ୍ ମାନେ ଏ ରୁଇ ଏନ୍ତା ଏନ୍ତା ମାଛ୍ ମାନେ ଯେନ୍ ଖଲମମନ୍କୁ ଥିସ ବାଡ଼ି କୁଚି କୁର୍ଚି ତାହାକେ ଧରିକିରି ଆନ୍ବାରେକ ପଡ଼୍ସି ଆନିକିରି ତାକେ ବିକି ଭାଙ୍ଗିକିରି ଦି ପଏସା ଆୟେ କର୍ବାକେ ପଡ଼୍ସି ବୋଏଲେ ସେତିି ପାନି ରହିଯିବାକେ ପଡ଼୍ସି ସାତ୍ ଘଣ୍ଟା ଆଠ୍ ଘଣ୍ଟା ପାଣି ରହେଲେ ଯାକିର୍ ଦଶ୍ ଘଣ୍ଟା ବି ରହେବାର୍ ପଡ଼୍ବା ଜାଗା ଜାନିଜାନିକିରି ତେନେ ଯେ କଲେ ଯାକି ସେ ମାଛ୍ ଧରିପାର୍ବି ନେହେଲେ ନି ଧରିପାରନ୍ ଏତ୍କି କହେମି